ଗୋଟିଏ ଗଛରେ ଚଢ଼ିବା ପାଇଁ ହେଲେ ଦଉଡ଼ି ଆଉ ଅଣ୍ଟାରେ ବେଲ୍ଟ ଦରକାର ଗଛରେ ଚଢ଼ିକି ଗଛ କାଟିବା ପାଇଁ କରତ ଦରକାର ସେ କରତକୁ ଅଣ୍ଟାରେ ବାନ୍ଧି ଦଉଡ଼ି ଦ୍ୱାରା ଗଛ ଉପରକୁ ଯାଇ କରତରେ ସାଇଜ କରି କାଟିବା ପାଇଁ ସେହି ଜିନିଷ ଚୟନ କରାଯାଏ ତେଣୁ ମୁଣ୍ଡରେ ହେଲମେଟ ମଧ୍ୟ ଦରକାର ହେଲମେଟ ପିନ୍ଧି ଏସବୁ ସରଞ୍ଜାମ ରଖି ଗଛରେ ଚଢ଼ିକି କରତ ଦ୍ୱାରା କଟାଯାଏ ସେ ଗଛ କାଟିବା ଦ୍ୱାରା ତାକୁ ମୁଁ ସାଇଜ କାଠକୁ ଆଣିକି ଘରେ ସାଇତେ